ମୋର ପ୍ରିୟ ପରିଦର୍ଶନ ହେଉଛି ପୁରୀ କାରଣ ପୁରୀ ହେଉଛି ସବୁ ଓଡ଼ିଶାର ସବୁଠାରୁ ବଡ଼ ମନ୍ଦିର ସେଠାରେ ଠାକୁର ଜଗନ୍ନାଥଙ୍କୁ ଜଗନ୍ନାଥ ପୂଜା ପାଉଛନ୍ତି ପୁରୀ ହେଉଛି ପୁରୀରେ ଜଗନ୍ନାଥ ମନ୍ଦିର ପ୍ରସିଦ୍ଧ ସେ ପୁରୀ ବଡ଼ ଦେଉଳ ସବୁଠାରୁ ମତେ ବହୁତ ଭଲ ଲାଗେ ଏବଂ ସେ ବଡ଼ ପୁରୀରେ ଅଭଡ଼ା ଭାତ ଖାଇବାକୁ ଭଲ ଲାଗେ ସମୁଦ୍ର ବୁଲିବାକୁ ଭଲ ଲାଗେ ସମୁଦ୍ର କୂଳର ନିରଳା ଜାଗାରେ ବସିଲେ ମତେ ବହୁତ ଶାନ୍ତି ଲାଗେ ଏବଂ ସମୁଦ୍ର ବୁଲିବାକୁ ବହୁତ ଭଲ ଲାଗେ ପୁରୀର ସାତପଡ଼ା ସାତପଡ଼ା ଯିବାକୁ ବହୁତ ଭଲ ଲାଗେ ସାତପଡ଼ାରେ ଡଲଫିନ ଦେଖିବାକୁ ମିଳେ ଡଲଫିନ ହାତରୁ ଖାଇବାକୁ ଭଲ ଲାଗେ ଏବଂ ରାୟଗଡ଼ା ଜିଲ୍ଲାର ମାଁ ମାଝି ଗୌରୀ ମନ୍ଦିର ପ୍ରସିଦ୍ଧ ସେଠାରେ ବହୁତ ଦୂରର ଲୋକମାନେ ମାଁ ମାଝି ଗୌରୀଙ୍କ ଦର୍ଶନ ନବାକୁ ଆସନ୍ତି ମାଁ ମାଝି ଗୌରୀଙ୍କ ମାଁ ମାଝି ଗୋଉରାଣୀଙ୍କୁ ବହୁତ ସୁନ୍ଦର ଭାବରେ ସଜାଇ ରଖିଛନ୍ତି ଏବଂ ସେଠାରେ ମାଛ ଭୋଗ ହୁଏ ମାଛ ଭୋଗ ଖାଇବାକୁ ମତେ ବହୁତ ଭଲ ଲାଗେ ମାଁ ମାଝି ଗୌରୀଙ୍କୁ ଦର୍ଶନ କଲେ ଶାନ୍ତି ମିଳେ ଏବଂ ମାଁ ମାଝି ଗୌରୀ ହେଉଛନ୍ତି ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ